ଆମ ଗାଁରେ ତ ଦୋକାନପଟା ନାହିଁ ବହୁତ ଅନୁନ୍ନତ ଅବସ୍ଥା ତେଣୁ ରାସ୍ତାଘାଟରେ ଏତେ ଅଲଗା ଗାଁ ଅପେକ୍ଷା ଆମ ଗାଁଟା ଟିକେ ଅସୁବିଧା ତେଣୁ ଗାଁ ପାଖରେ ଗୋଟିଏ କିଲୋମିଟର ଚାଲିକି ଯିବାକୁ ପଡ଼େ ସାଇକେଲରେ ବି ଲୋକ ଯାଆନ୍ତି ଗାଡ଼ିରେ ବି ଯାଆନ୍ତି ସେଠି ସେ ଗୋଟେ ବଡ଼ ଦୋକାନ ଟିଏ କରିଛି ଜଣେ ତାଙ୍କ ନାଁ ସୀମା ସେ କିନ୍ତୁ ଭଲ ରେଟରେ ବି ସୁଲଭ ରେଟରେ ବି ଦିଏ ଆଉ ତା ଦୋକାନରେ ବି ବହୁତ ଲୋକ ଯାଆନ୍ତି ଆମର ଏଇଠି ଯୋଉଁ ଏ ଅଲଗା ଗାଁରୁ ଯେଉଁ ସେ ସବୁ ରଖେ ଡାଲି ଚାଉଳ ଠାରୁ ଆରମ୍ଭ କରି ସବୁ ଜିନିଷ ରଖେ ତେଜରାତି ଜିନିଷ ଆଉ ଆମର ଷ୍ଟେସନାରୀ ଜିନିଷ ଆଉ ସିଜିନ୍ ଅନୁସାରେ ସବୁ ରଖେ ଆଉ ପରିବାପତ୍ର ତାପରେ ଆମର ସବୁ ଜିନିଷ ଯୋଉ ବେବି ଫୁଡ୍ ତାପରେ ଯାହା ଖୋଜିବ ତା ପାଖରେ ମିଳେ ହର୍ଲିକ୍ସ ଫର୍ଲିକ୍ସ ତାପରେ ଫଳ ଫଳ ସବୁ ରଖେ ଆଉ ସବୁ ରଖେ ଆମେ ଏମିତି ପଚାରୁ କେତେ କ'ଣ ରେଟ୍ କ'ଣ ଯାହା ହେଲେ ଗାଁ ଲୋକ ଟିକେ ବୁଝାବୁଝି କରନ୍ତି କିନ୍ତୁ ଆଉ କ'ଣ କରିବା ଦୋକାନ ତ ନାହିଁ ସେଠୁ ଆଣ ଆଉ କିନ୍ତୁ ସବୁ ସିଏ ରଖନ୍ତି ସିଜିିନ ଅନୁସାରେ ଅସୁବିଧା କିଛି ନାହିଁ ତାଙ୍କ ଦୋକାନରେ ସବୁ ଜିନିଷ ହିଁ ମିଳେ ଯାହା ରେଟ୍ ଯାହା ନିଏ କିନ୍ତୁ ସେଇଠୁ ସବୁ ଆଣ ଆଉ କିନ୍ତ ସବୁ ଜିନିଷ ତା ପାଖରେ ସୁଲଭ ରେଟରେ ମିଳେ